ଆମେ ରୋଷେଇ ମାଧ୍ୟମରେ ରସ ଡେକିଚି କଡ଼େଇ ଚାମଚ ପିଥାପାତିଆରେ ସବୁ ଆମେ ରୋଷେଇ କରିପାରୁ ରୋଷେଇରେ ତରକାରୀ ମଧ୍ୟ ସବୁ କରିପାରିବୁ ଭଜା ଭଜି ସବୁ ବନେଇ ପାରିବୁ ଆଉ କଡ଼େଇ ନେଇକିରି ଆମେ ସବୁ ଡଙ୍କି ଚାମଚ ସବୁ ରୋଷେଇ କରି ତରକାରୀ ମଧ୍ୟ କରିପାରିବୁ ଭାତ ରୋଷ ଡେକିଚି ସବୁରେ ଆମେ ରୋଷେଇ କରି ସବୁ ବ୍ୟବହାର କରିପାରୁ ସବୁ ଜିନିଷ ନେଇକିରି ବ୍ୟବହାର ରସ ଡେକିଚି କଡ଼େଇ ସବୁ ନେଇକିରି ବ୍ୟବହାରରେ ସବୁ ରୋଷେଇ ମାଧ୍ୟମରେ କରିପାରିବୁ ଆମେ ରୋଷେଇ ନେଇ ଚାମଚ କଡ଼େଇ ପିଥାପାତିଆ ସବୁ ଦରକାର ହୁଏ